କୃଷକ ମାନେ ଧାନ ମୁଗ ବ୍ୟତୀତ ବିଲରେ ଜଳ ସୁବିଧା ଥିଲେ ସେମାନେ କାକୁଡ଼ି କଲରା ବାଇଗଣ ଭେଣ୍ଡି ଭଳି ଅଳ୍ପ ଦିନିଆର ଫସଲ ଯାହାକି ଅଳ୍ପଦିନ ମଧ୍ୟରେ ହୋଇଥାଏ ସେ ଫସଲ କରିଥାନ୍ତି କରିବାକୁ ବହୁତ ପସନ୍ଦ ମଧ୍ୟ କରନ୍ତି କାରଣ ସେଥିରେ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିପାରନ୍ତି ଖୁବ କମ ସମୟ ଭିତରେ